ହ୍ୟାଲୋ

ନମସ୍କାର ମ୍ୟାଡ଼ାମ୍ ଏଠି ତ ବହୁତ ସୁନ୍ଦର ଜାଗା ଅଛି ମ୍ୟାଡ଼ାମ୍ ପ୍ରଥମେ ଆପଣ ପୁରୁଣା ଜାଗାକୁ ଯଦି ଯିବେ ତାହେଲେ ଆପଣ ରାଜବାଟୀ ରାଜବାଟୀ ବୁଲିପାରିବେ ଆପଣ ପାଳ ଡାଇନେଷ୍ଟି ଯେଉଁମାନେ ଶାସନ କରି ଆସୁଥିଲେ କେମିତି କରୁଥିଲେ ତାଙ୍କ ରାଜବାଟୀଟା ସୁନ୍ଦର ଜାଗା ସେଠି ପ୍ରଥମେ ଆପଣ ବୁଲି ପାରିବେ ଦ୍ୱିତୀୟରେ ଆପଣ ପାର୍କ ପାଲଗଡ଼ାରେ ଅଛି ପାର୍କ ମଧ୍ୟ ଦେଖିପାରିବେ ଆଉ ସେଠି ଅନତି ଦୂରରେ ଗୋଟେ ଫୁଲେଡ଼ି ମନ୍ଦିର ଅଛି ଗୋଟେ ଜଳପ୍ରପାତ ରହୁଛି ସେଠି ମଧ୍ୟ ଆପଣ ଦେଖିପାରିବେ ସୁନ୍ଦର ତାହା ସହିତ ପଶ୍ଚମ ଦେବକୁଝି ଯିବେ ପଶ୍ଚିମେଶ୍ୱର ମନ୍ଦିର ଅଛନ୍ତି ଶିବ ମନ୍ଦିର ଅଛି ସେଟା ଜଙ୍ଗଲ ଭିତରେ ଅଛି ସେଇଟା ପାର୍କ ମଧ୍ୟ ତିଆରି ହେଇଛି ସେଠି ମଧ୍ୟ ଆପଣ ଦେଖିପାରିବେ ତା' ସହିତ ଆଉ ଅଛି ଆମର ଦ୍ଵିତୀୟ ଚିଲିକା ଅଛି ଯୋଉଁଠିକି ପକ୍ଷୀପକ୍ଷୀ ଆସନ୍ତି ରେଙ୍ଗାଳ ଡ୍ୟାମ୍ ବନ୍ଧା ସାରିଲା ପରେ ପାଣି ଜଳରାଶିଟା ରହିଛି ସେ ଜଳରାଶିଟା ଏତେ ସୁନ୍ଦର ଭାବ ହେଇଛି ଯେଉଁଠିକି ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ପକ୍ଷୀ ଏଠି ଆଗମନ ହୁଅନ୍ତି ବହୁତ ପର୍ଯ୍ୟଟକ ମଧ୍ୟ ଯାଆନ୍ତି

ଆଜ୍ଞା ହଁ ହଁ ଗୋଟିଏ ଦିନ ଦେଖିକି ଯାଇପାରି ଫେରି ଆସିପାରିବେ ଏଇ ଏତିି ଜାଗା ଯଦି ଅଧିକା ଯାହାକୁ ଯିବେ ଆପଣ ଉଷ୍ଣପ୍ରସ୍ରବଣ ଅଛି କୋଉ ଦୁଆା ଟିକେ ଅଛି ଏଇ ପାର୍ଲର କିନ୍ତୁ ଉଷ୍ମପ୍ରସ୍ରବଣ ଅଛି ମାଲ୍ୟଗିରି ଅଛି ମାଲ୍ୟଗିରି ଯିବାକୁ ଗୋଟେ ଦିନ ଲାଗିବ ତାକୁ ବହୁତ ସମୟ ଲାଗିବ ତେଣୁ ମୁଁ ସେଗୁଡ଼ାକ ଏଲାବୋରେଟ୍ କରେନି ଏତିକି ଜାଗାକୁ ମୁଁ ଆପଣଙ୍କୁ ମାନେ କହିଲି ଯେଉଁଟାକି ଆପଣ ବୁଲିପାରିବେ ୟା ଭିତରେ ହିଁ ଅଛି ନିହାଲି ମଜରେ ତ ଗୋଟେ ଦିନ ଉଠିବା ଉଠା ଆପଣ ଚଢ଼ି ପାରିବେନି ସେଠିକି ଗଲେ ଆହୁରି ଭଲ ଭଲ ଜାଗା ଅଛି ବହୁତ ପାହାଡ଼ ଗାହାଡ଼ ରହିଛି କ'ଣ କହିଲେ ନାଇଁ ବସ୍ଫସ୍ ନହିଁ ଆପଣ ଚାଲି ଯାଇପାରିବେ ତା' ସହିତ ଚାଲିକିରି ଯାଇପାରିବେ କିଛି ବାଟ ଆଜ୍ଞା ଏଇ ଉପରେ ତ ଏମିତି ଖର୍ଚ୍ଚ କହିଲେ ତ ଖାଇବା ପିଇବା ସହିତ ଧରିକିନା ଯିବାକୁ ପଡ଼ିବ ତା' ସହିତ ଆପଣଙ୍କର ହଁ ଏ ପାଞ୍ଚଶହ ହଜାର ଦୁଇ ହଜାର ଭିତରେ ଖର୍ଚ୍ଚ ହବ ନାଇଁ ଆପଣ ଅନ୍ୟମାନଙ୍କ ସାହାଯ୍ୟରେ ଆପଣ ଯାଇ ବୁଲି ଯାଇପାରିବେ କିନ୍ତୁ ନିଜେ ତ ମୁଁ ଯାଇପାରିବିନି କାହିଁକି ମୋର ବିଭିନ୍ନ ପ୍ରକାର କାମ ଅଛି ଆପଣଙ୍କୁ ଏଲାବୋରେଟ୍ ଆପଣ ବୁଝେଇ ଦେଇପାରେିବ ଆପଣଙ୍କ କହିପାରେ ଯେ ଏଇ ଜାଗାରେ ଏଇ ମିଳିବ ହଁ ଠିକ୍ ଅଛି ଧନ୍ୟବାଦ୍